ଆମ ଅଞ୍ଚଳରେ ବିଭିନ୍ନ ପ୍ରକାରର ଫସଲ ହୁଏ ତାହା ହେଲା ଧାନ ମୁଗ ବିରି ଚଣା କୋଳଥ ହରଡ଼ ଗହମ ତା' ଭିତରୁ ଆମର ଧାନ ଫସଲଟି ହେଲା ପ୍ରଧାନ କାହିଁକି ନା ଧାନ ଫସଲ ବର୍ଷାଦିନେ ଆମେ କରିପାରିବା ଖରା ଦିନେ ବି କରିପାରିବା ଆମେ ଦୁଇଥର ବି ଧାନ ଅମଳ କରିପାରିବା ତେଣୁ ଯେତେ ଫସଲ ଅଛି ସବୁଠାରୁ ଧାନ ଫସଲରେ ଆମେ ଲାଭ ଅଧିକ ପାଇପାରିବା ଏବଂ ଉପକୃତ ହୋଇପାରିବା